ହଁ ମୋବାଇଲ୍ ତ ବହୁତ ଗୁଡ଼ାଏ ଅଛି କେତେ ଟଙ୍କା ରେଞ୍ଜ୍ରେ ନେବେ କହୁନାହାନ୍ତି ଏପଟେ କହୁଛନ୍ତି କୋଡ଼ିଏ ହଜାରେ ସେପଟେ କହୁଛନ୍ତି ବେଶୀ କିଛି ଦରକାର ନାହିଁ ତା'ହେଲେ ମୁଁ କେଉଁଟା ବୁଝିବି ମୋତେ କୁହନ୍ତୁ

ଆ ତା' ହେଲେ ଠିକ୍ ଅଛି ମୁଁ ଦେଖାଇ ଦେଉଛି ଆମର ସେଥିରେ କ'ଣ ଅଛି ଆପଣ ଗୋଟେ କାମ କରନ୍ତୁ ମାନେ ମାନେ କୋଡ଼ିଏ ହଜାର ଭିତରେ ଯେ କୌଣସି ରେଞ୍ଜ୍ରେ ଦେଲେ ଚଳିବ ଆପଣଙ୍କର ଆଚ୍ଛା ହଉ ଯେ କମ୍ପାନୀ ଫମ୍ପାନୀ ସେମିତି କିଛି ନେଇଛନ୍ତି ନା ମୁଁ ମୋ ହିସାବରେ ଦେବି ଆଚ୍ଛା ଗୋଟେ କାମ କରନ୍ତୁ ଆମ ପାଖରେ ଭିବୋ ଅଛି ଓପୋ ଅଛି ସାମ୍ସଙ୍ଗ ଅଛି ମୋଟୋରୋଲା ଅଛି ରିଅଲମି ଅଛି ହେଲେ ସବୁ ଭଲ ଭଲ ବ୍ରାଣ୍ଡ୍ର ମୋବାଇଲ୍ ଅଛି ଆପଣ ଗୋଟେ କାମ କରନ୍ତୁ ଭିବୋର ବି ଗୋଟେ ଭଲ ମଡ଼େଲ୍ ଅଛି ଯେଉଁଟା କି ସେଥିରେ କ୍ୟାମେରା ବି ଭଲ ଆସିବ ବ୍ୟାଟେରୀ ବି ଭଲ ଅଛି ସ୍ପିଡ଼ ବି ଚାର୍ଜ ହେବ ତା ସହିତ ଓପୋର ବି ସେମିତି ବି ମୋବାଇଲ୍ ଅଛି ସେମ୍ ଆଉ ସବୁଟା ମୋବାଇଲ୍ଗୁଡ଼ା ଭଲ ପଡ଼ିବ ଆଉ ଦେଖନ୍ତୁ ଏ ଯେଉଁ ସେଟ୍ଗୁଡ଼ା ଏଇଟାର ଯେଉଁଟା ଆପଣଙ୍କର ଯେଉଁଟା ଦେଖିବାକୁ ଭଲ ଲାଗୁଛି ଆଉ ସେଇ ହିସାବରେ ଗୋଟେ ନିଅନ୍ତୁ ଆଉ ଆମେ କ'ଣ ଆମର ଯେଉଁ ମୋବାଇଲ୍ ସବୁକୁ ତ ଆମେ ଭଲ କହିବୁ ତ ଆପଣ ଦେଖନ୍ତୁ ଯେଉଁଟା ଆମେ ତ ସବୁ ଭଲ କ୍ଵାଲିଟିର ମୋବାଇଲ୍ ସବୁ ଅଛି ଦେଖନ୍ତୁ କେଉଁ କେଉଁ ମୋବାଇଲ୍ ନେବେ

ରେଟ୍ ଅଛି ପନ୍ଦରରୁ ଇଏ କୋଡ଼ିଏ ଭିତରେ ସବୁ ସବୁ ପନ୍ଦରରୁ କୋଡ଼ିଏ ଭିତରେ ଇଏ ହଁ ଏଇ ମୋବାଇଲ୍ଟା କେଉଁଟାକୁ ମାନେ ଦେଖ ନିଜ ହିସାବରେ ଦେଖୁନ କେଉଁଟା ଭଲ ଲାଗୁଛି ହଁ ନିଅନ୍ତୁ କିଛି ଅସୁବିଧା ନାହିଁ ଆମେ ସବୁତ ସର୍ଭିସିଂ ସେଣ୍ଟର ଅଛି କିଛି ଅସୁବିଧା ନାହିଁ ମୋବାଇଲ୍ ନେବେ ଚଲାଇବେ ତାପରେ ତା ନହେଲେ ଏଜେଣ୍ଟ ଲୋକ ବି ଚଲାଇବେ ସାମ୍ସଙ୍ଗ ନେଲେ ଭଲ ହେବ କିଛି ଅସୁବିଧା ନାହିଁ ଇଏ ଆସିବ ଅଠର ହଜାର ଟଙ୍କା ଆସିବ ଏଥିରେ ଫିଚର୍ସ ବି ବଢ଼ିଆ ଅଛି ଶହେ ବ୍ୟାଟେରୀ ଅଛି ଆଉ ସ୍ପିଡ଼ ଚାର୍ଜ ବି ନାହିଁ ଏଠିକି ଗଲେ ସ୍ପିଡ଼ ଚାର୍ଜ ପାଇବେନି ସ୍ପିଡ଼ ଟିକିଏ ସ୍ଲୋ ଚାର୍ଜ ପାଇବେ ଆଉ ଚାର୍ଜର କିନ୍ତୁ ଫ୍ରି ମିଳିବନି ସାମ୍ସଙ୍ଗରେ ଚାର୍ଜରଟା ଆପଣଙ୍କୁ ଏକ୍ସଟ୍ରା କିଣିବାକୁ ପଡ଼ିବ ବୁଝିପାରିଲେ ହଁ ଚାର୍ଜରଟା ଏକ୍ସଟ୍ରା କିଣିବାକୁ ପଡ଼ିବ କିନ୍ତୁ ଭିବୋ ଓପୋର ଯଦି ନେବେ ତା'ହେଲେ ଚାର୍ଜର ମିଳିଯିବ ସାଙ୍ଗରେ ସବୁ ବରଂ ସାମ୍ସଙ୍ଗଠାରୁ ଆହୁରି ଭଲ ଫ୍ୟାସିଲିଟି ପାଇବେ ସେଥିରେ ଭିବୋ ଆସି ଭିବୋ ପୂରା ରାଉଣ୍ଡ ଫିଗର ଆସିଯିବ ପୂରା କୋଡ଼ିଏ ହଜାର ଆସିଯିବ ସେଥିରେ ଥାର୍ଟି ଥ୍ରୀ ୱାଟ୍ର ଚାର୍ଜର ଆସିବ ଆଉ ପାଞ୍ଚ ହଜାର ବ୍ୟାଟେରୀ ଆସିବ ଫ୍ରଣ୍ଟ୍ କ୍ୟାମେରା ଅଠର ମେଗା ପିକ୍ସେଲ୍ ଆସିବ ବ୍ୟାକ୍ କ୍ୟାମେରା ପଚାଶ ଆସିବ ଆଉ ମେମୋରୀ ଆସିଯିବ ଶହେ ଅଠାଇଶି ଆଉ ଏପଟେ ରାମ୍ ଆସିଯିବ ଛଅ ଆଉ ମୋବାଇଲ୍ ହ୍ୟାଙ୍ଗ୍ ହେବାର ନାହିଁ ଆଉ କ୍ୟାମେରା ବି ମସ୍ତ ମାନେ ଫଟୋ ଉଠିବ ଆଉ ତାର ହାର୍ଡ଼ଓ୍ୱେର୍ ପ୍ରୋସେସର ସବୁ ଗୁଡ଼ା ଷ୍ଟ୍ରଙ୍ଗ୍ ଅଛି କିଛି ଅସୁବିଧା ହେବନି ଆଖି ବୁଜିକି ଏ ମୋବାଇଲ୍ ନିଅନ୍ତୁ ଆଉ ଯାହା ବି ପ୍ରୋବ୍ଲେମ୍ ହେବ ସାଙ୍ଗେସାଙ୍ଗେ ଆସି ମୋତେ ଜଣାଇବେ ହେଲାକି ଠିକ୍ ଅଛି ମୁଁ ବିଲ୍ କରିଦେଉଛି ହଉ ଠିକ୍ ଅଛି ହଉ